ହଁ ହଁ କୁହନ୍ତୁ ହଁ ହଁ ଆମର ଯେଉଁ ଏକ ନମ୍ବର ସାର ବିଷୟ ସବୁ ଅଛି ଆଉ ଖତଫତ ଟିକେ ଭଲକି ପକେଇବ ଆଉ ଚାଷ ପାଇଁ ଟିକେ ଅଧିକ ଖତ ଦରକାର ଆଉ ମନ ଟିକେ ମନ ଦେଇ ଟିକେ ଭଲ ଚାଷ କରିବ ହଁ ସାର ଆମର ଅଛି ସାର ଆମର ବି ଆମ ଦୋକାନରେ ବହୁତ ସେଲିଂ ହେଉଛି ସବୁ ଚାଷୀମାନେ ଆସିକି ନେଉଛନ୍ତି ଆଉ କିଛି ଅସୁବିଧା ନାହିଁ ଆସନ୍ତୁ ସୁବିଧା ଦେଖିକି ଆସିବେ ଆଉ ବିଷ ସାର ଆମ ଦୋକାନ ତ ପୁରା ନାଁ ନେଇଗଲାଣି ଆଉ ଆମର ଏଠି ପ୍ରତ୍ୟେକ ଦିନ ଭଲ ସେଲିଂ ହେଉଛି ସବୁ ଲୋକ ଆସୁଛନ୍ତି ସବୁଆଡ଼ୁ ଆଉ ଟିକେ ଅଧିକ ଖତଫତ ପକେଇକି ଯେମିତି ଫସଲଟା ଭଲ ହବ ଲୋକମାନଙ୍କ ପାଇଁ ସୁବିଧା ହବ ଟିକେ ଭଲ ଦେଖିକି ଭଲ ଇଏ କରିବା ଆଉ ହଁ ହଁ ଆସନ୍ତୁ ଆମ ଆମ ଦୋକାନ ଭଲ ଚାଲିଛି ଆମର ତ ସବୁବେଳେ ଲୋକ ଜାମ୍ ସବୁବେଳେ ଆମ ନାଁ ନେଉଛି ହଉ ହଉ ଆସନ୍ତୁ ଆମେ ତ ସବୁବେଳେ ଦୋକାନ ଖୋଲିଛୁ ଅଛୁ ହଉ ଆସ